ହ୍ୟାଲୋ ହ୍ୟାଲୋ ଆରେ ହଁ ଯିବା ଆଜି ମାତାମଠ ପିକ୍ନିକ୍ ହେଇଥିଲା ସେଇଠି ତ ନା ଆମ ଘରୁ ମୁଁ ଯିବି ମୋର ଜଣେ ସାଙ୍ଗ ଯିବ ଆଉ ମୋର ଜଣେ ଭଉଣୀ ଯିବ ତୁମ ଘରୁ କିଏ କ'ଣ ଆସୁଛି ଆଉ ତାହେଲେ ବଢ଼ିଆ ହେଲା ଆଉ ଟାଇମ୍ ସିଡ଼୍ୟୁଲ୍ କେମିତି କ'ଣ କେତେବେଳେ ବାହାରିବ ଗାଡ଼ି ଠିକ୍ ହେଇନି ବାକି ଲୋକମାନେ ସେଥିପାଇଁ କିଛି ବ୍ୟସ୍ତ ହବାର ନାହିଁ ବାକି ଆମେ ବାହାରିବା ପ୍ଲେସ୍ ବି ଆଗେ ବୁଝିଦେବା କେଉଁଠି କେଉଁଠି ବୁଲିବା କ'ଣ ନାଇଁ ଆଉ ଯଦି ଆମେ ମାତାମଠ ଯାଉଛନ୍ତି ସେଠି ଆମ ଜଗନ୍ନାଥ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ବୁଲିପାରିବା ସେପଟେ ଆମର ଅଛି ସେ ଯେଉଁ ଆମର ଯେଉଁଠି ମାଛ ଖେଳନ୍ତି କ'ଣ ସେଇଟା ଯେଉଁ ଶିବ ମନ୍ଦିର ସେଠି ବି ବୁଲିପାରିବା ତାପରେ ଏମିତି ଦୁଇ ତିନ ଜାଗା ବୁଲିପାରିବା ତ ସେଇ ଅନୁଯାୟୀ ଆମେ ବାହାରିବା ଆଉ ତ ଟାଇମିଂ କେବେ କ'ଣ ତ ଠିକ୍ ହେଲା ସକାଳ ଛଅଟାରୁ ଗାଡ଼ିରେ ଆମେ ବସିପଡ଼ିବା ଯାଇକି ଆମେ ମର୍ଣ୍ଣିଙ୍ଗରେ ଯେଉଁ ମାତା ଅଛନ୍ତି ମାତାମଠରେ ଭେଟିକି ଆମେ ଆଉ ଟିଫିନ୍ କରିଦେବା ଟିଫିନ୍ କରିକି ଗଲେ ମନ୍ଦିର ବୁଲିବା ମନ୍ଦିର ବୁଲି ସାରିଲେ ମନ୍ଦିର ଚାରିପାଖେ ବୁଲିବା ମନ୍ଦିରରେ ଆମର ଯେଉଁ ଅଛି କଳାନିପୂଣ ତାକୁ ଦେଖିବା ଆମ ଐତିହାସକ ବି ଜାଣିପାରିବା ଏଇଟା ଭଲ କଥା ନା ଦେଖିବା କ'ଣ ହଉଛି ପାଞ୍ଚ ହଜାର ନବ ଆଉ ପାଞ୍ଚ ହଜାର ନେଲେ ବି ଆମେ ପଇସା କଲେକ୍ସନ୍ କରିବା ଆଉ କମ୍ କରିବି ଗାଡ଼ି ଵାଲା ସହିତ ସେ ମୋତେ ବାଡ଼େଇବ ହଁ ଲୋକ ଯାଉଛନ୍ତି ଏତେ ଲୋକ କମ୍ପ୍ୟୁଟର ଯୁଗ ନା ତ ସେଥିପାଇଁ ବ୍ୟସ୍ତ ହବାର ନାହିଁ ଗାଡ଼ି ଦେଖିଦେବା ଆମେ ଦେଖୁଛି ମୁଁ ବାରଟା ସିଟ୍ ହେଲେ ଆମକୁ ହେଇଯିବ ନାଇଁ ହେଇଯିବ ତାହେଲେ ମର୍ଣ୍ଣିଙ୍ଗରେ ବାହାରିବା ବୁଲିକି ସେଇଠୁ ଆମେ ଜଗନ୍ନାଥ ମନ୍ଦିରରେ ଅବଢ଼ା ଖାଇବା ଯେଉଁଠି କି ଆମର ବିଶ୍ୱ ପ୍ରସିଦ୍ଧ ଆମ ଠାକୁର ଆଉ ସେଠି ଅବଢ଼ା ଖାଇବା ଶାନ୍ତି ଲାଗେ ନା ଧାର୍ମିକ ସ୍ଥାନ ତ ସେଠି ତାପରେ ଆମ ସେଇ ଯେଉଁ ଶିବ ଅଛନ୍ତି କ'ଣ ସେଇଟା ଆମର ବୁଲିକି ସନ୍ଧ୍ୟାବେଳ ଟାଇମ୍ରେ ସମୁଦ୍ରକୂଳ ଦେଇକି ଗଲା ହେଇଗଲା ଟାଇମ୍ ଟେବୁଲ ଠିକ୍ ଅଛି ନା ହଁ ସେଇ ଆମେ ଟାଇମ୍ ଜଗିବା ସକାଳ ଛଅଟାରେ ବାହାରିଲେ ଆମେ ସନ୍ଧ୍ୟା ସାତଟା ତାରି ଭିତରେ ଆମେ ଯାହା ବୁଲାବୁଲି କରି ଆସିବା ଆମର ମେନ୍ ମୋଟୋ ହେଉଛି ଆମେ ମାତାମଠଟା ବୁଲିବା କାହିଁକିନା ବହୁତ୍ ଶୁଣିବାକୁ ମିଳୁଛି ଯେ ସେଇ ମଠରେ କ'ଣ ଠାକୁର ଯାହାକୁ କହୁଛନ୍ତି ଠାକୁର ପୁରା ତ ସେଇଟା ଆମର ମେନ୍ ମୋଟୋ ରହିବ ଓ କେ ଠିକ୍ ଅଛି ତାହେଲେ ରହିଲି ଆଁ